ମୁଁ ବିଲକୁ କାମ କରିବାକୁ ଯାଏ ସେଠି ବାରି ବିଲଟାକୁ ସଫା କରେ ଆଉ ସେଠି ହଣା ହୁଣି କରିକି ଗଛ ସବୁ ଲଗାଇଦିଏ ପନିପରିବା ଗଛ ଲଗାଏ ଧାନ ଧାନ ଧୁନି ହୁଏ ସେଠି ଧାନ କଟା କୁଟୀ କରିଦିଏ ଆଉ ବାନ୍ଧି ତ ଆସିବନି ମୁଣ୍ଡକୁ ଟେକି ଦେଲେ ମୁଁ ଧରି ଧୂରାକି ଘରକୁ ଆସେ ବାହାରି ଆଉ